କାଳି ମଧ୍ୟ ଆସିଥାଏ ତାକୁ ତା ପଛଆଡ଼େ ପକାଯାଏ ତାକୁ ବ୍ୟବହାର କରାଯାଏ ଏବଂ ସେଇଟା ଏତେ ପତଳା ଥିଲା କି କାଗଜର

ବହୁତ ଚିତ୍ର ଆଙ୍କେ କିନ୍ତୁ ସମୟ ସହିତ ଧୀରେ ଧୀରେ ସବୁ ସବୁ ପରିବର୍ତ୍ତନ ହେଲା ମୋବାଇଲରେ ସବୁ

ଗପ ଏସବୁ ମୋତେ ଡାଏରୀରେ ଲେଖିବାକୁ ବହୁତ ଭଲ ଲାଗେ କାଗଜ କଲମ ସହିତ ମୋର ବହୁତ